ମୋର ପ୍ରିୟ ଖେଳ ହେଉଛି କ୍ୟାରମ୍ ବୋର୍ଡ଼ ମୁଁ ଯେତେବେଳେ ସ୍କୁଲରୁ ଘରେ ଆସେ ସେତେବେଳେ ମୋ ଛୋଟଛୋଟ ଭାଇ ଭଉଣୀଙ୍କ ସହିତ ମୁଁ କ୍ୟାରମ୍ ଖେଲିବାକୁ ବସିଯାଏ କ୍ୟାରମ୍ ବୋର୍ଡ଼ ଭିତରେ କଲର୍ କଲର୍ର ଗୋଟେ ଥାଏ ଗୋଟେ ପ୍ରକାର ହେଉଛି ଧଳା ଗୋଟି ଆଉ ଗୋଟେ ପ୍ରକାର ହେଉଛି କଳା ଗୋଟି ଓ ଗୋଟିଏ ହେଉଛି ଗୋଟିଏ ହେଉଛି ରେଡ଼୍ କଲର୍ର କୁଇନ୍ ଗୋଟି ଖେଳ ଭିତରେ ରେଡ଼୍ କଲର୍ର କୁଇନ୍ ଗୋଟିଟିକୁ ସମସ୍ତେ ନେବାକୁ ଚେଷ୍ଟା କରନ୍ତି ହେଲେ ମୁଁ ସେ କୁଇନ୍ ଗୋଟିକୁ ସମସ୍ତଙ୍କଠାରୁ ଆଗରେ ମୁଁ ସେ କୁଇନ୍ ଗୋଟିକୁ ଆଗରେ ନେଇଯାଉଛି ଯାହାଫଳରେ ମୁଁ କ୍ୟାରମ୍ ଖେଲିବାରେ ୱିନର୍ ହେଇଯାଉଛି ଓ ମୋ ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ ମୁଁ ହରେଇ ଦେଉଛି ତାପରେ ଦୁଇଥର ତିନିଥର ଖେଳିବା ପରେ ମୁଁ ନିଜେ ନିଜେ ମୋ ଛୋଟ ଭାଇ ଭଉଣୀମାନଙ୍କୁ ସେ କ୍ୟାରମ୍ର ଉ ୱିନର୍ ଗୋଟି ରେଡ଼୍ କଲର୍ ତାଙ୍କୁ ଦେଇଦିଏ ସେମାନେ ବି ଖୁସି ହେଇଯାଉଛି ହେଲେ ଖେଳିବା ସମୟରେ ଆମେ ଭାଇ ଭଉଣୀ ମାନେ କ୍ୟାରମ୍ ଗୋଟିକୁ ଏତେ ପସନ୍ଦ କରୁଛୁ ଯେ ସ୍କୁଲ ଛୁଟି ହେଲ ବା ସାଙ୍ଗେ ସାଙ୍ଗେ ଘରେ ଆସିକିନା ହାତ ମୁହଁ ଧୋଇ କ୍ୟାରମ୍ ଖେଳିବାକୁ ବସିଯାଉ